ଆଜିକାଲି ପଶୁପାଳନ କରିବା ପାଇଁ ଯେପରିକି ଗାଈ ଏବଂ ମେଣ୍ଢା ଛେଳି ଏପରି କିଛି ପାଳନ କରିବା ପାଇଁ ସରକାର ବିଭିନ୍ନ ନିୟମ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି ଏବଂ ସେଥିରେ ଯେଉଁ ଯେଉଁମାନେ ପଶୁପାଳନ ଯେପରିକି ଗାଈ ପାଳନ କରୁଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ପ୍ରଦାନ କରୁଛନ୍ତି ଲୋନ୍ ମଧ୍ୟ ଅଳ୍ପ ସୁଧରେ ଲୋନ୍ ପ୍ରଦାନ କରୁଛନ୍ତି ଯାହାଫଳରେ ସେମାନେ ସେ ଲୋକମାନେ ଗାଈ ଗୁଡ଼ିକୁ ବହୁତ ଭଲ ଭାବରେ ବିଭିନ୍ନ ଗୁହାଳ ତିଆରି କରି ସେହି ଟଙ୍କାରେ ଏବଂ ବିଭିନ୍ନ ପ୍ରକାରର ଆବଶ୍ୟକ ଖାଦ୍ୟ ଦେଇ ମଧ୍ୟ ଗାଈକୁ ଭଲ ଭାବରେ ରଖିପାରିବେ ବୋଲିଲି ଯାହାଫଳରେ ଆଜିକାଲିର ଗରିବ ଲୋକମାନେ ପଶୁପାଳନ କରିବା ପାଇଁ ସେମାନଙ୍କ ଅର୍ଥର ଆବଶ୍ୟକତା ଯେଉଁ ଥାଉଛି ସେମାନେ ସେହି ପଶୁପାଳନ କରି ଆଜି ବହୁତ ଭଲରେ ସେମାନଙ୍କ ରୋଜଗାରକ୍ଷମ ହୋଇପାରୁଛନ୍ତି ଏ ସମ୍ପର୍କରେ ବିଭିନ୍ନ ଖବରକାଗଜରେ ମଧ୍ୟ ସରକାରଙ୍କ ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି ସେହି ନିୟମ ଗୁଡ଼ିକ ଖବରକାଗଜରେ ମଧ୍ୟ ଆଜିକାଲି ବାହାରୁଛି ଆଉ ବିଭିନ୍ନ ୟୁଟ୍ୟୁବରେ ମଧ୍ୟ ଦେଖ ହେଉଛି ବିଭିନ୍ନ ପଶ ପଶୁ କଲ୍ୟାଣ ଆଇନ ମଧ୍ୟ ଆଉ ପରିବେଶର ଯେଉଁ ବିଭିନ୍ନ ରକ୍ଷା କରିବା ପାଇଁ ବିଭିନ୍ନ ନିୟମ ମଧ୍ୟ ଗଛ ସୁରକ୍ଷା ଗଛରେ କେମିତି ଯତ୍ନ ନିଆଯିବ ବନୀକରଣ ଏହିସବୁ ବିଷୟରେ ମଧ୍ୟ ଆଜିି ଭଲ ଭାବରେ ବର୍ଣ୍ଣନା କରହେଉଛି ଯାହାଫଳରେ ଲୋକମାନେ ପଶୁପାଳନ କରିବା ପାଇଁ ଆଗ୍ରହୀ ହେଉଛନ୍ତି